ହଁ ଖଗା ସାର୍ କହୁଥିଲେ କି ଆଚ୍ଛା ଏବେ କେଉଁଠି ଘରେ ଅଛ ଏ ତୁମେ କ'ଣ ପାଇପ୍ କାମ କରୁଛ ନା କି ଆଚ୍ଛା ମୋତେ ସେ ଆମର ସେ ଯେ ଶରତ କହିକି ଯେ ସାଙ୍ଗଟେ ସେ ତୋ ଫୋନ୍ ନମ୍ବରଟା ଦେଇଥିଲା ଆଉ ତାଙ୍କ ଘର ପରା ତୁମେ ଯାଇକି କାମ କରୁଥିଲ ହଁ ତାଙ୍କର ମୁଁ ଯାଇଥିଲି ତାଙ୍କ ଘରକୁ ସେ ଦେଖେଇଲା ଦେଇକି ତୁମର ସବୁ ଭଲ ପାଇପ୍ କନେକ୍ସନ୍ ଚାରିଆଡ଼େ ରହିଛି ଆଉ ସେଇ ମୋତେ ନମ୍ବରଟା ଦେଲା ଦେଇ ଆମର ବି ସେ ସ୍କୁଲର କାମ ଗୋଟେ ଥିଲା ନା ସେଇପାଇଁ ମୁଁ ଫୋନ୍ କରିଥିଲି ସେ ପାଇପ୍ ଲାଇନ୍ କାମଟା ସେ ପୁରୁଣା ବହୁତ ଆଗରୁ ସାର୍ ଲାଗିଥିଲା ନା ସିଏ ପାଣି ଲିକେଜ୍ ହେଉଛି ଟିକିଏ ଆଉ ମୁଁ ସେଇଟା ମୁଁ ଯେହେତୁ ଗୋଟେ ଆମର ସ୍କୁଲର ମେମ୍ବର୍ ରହିଛି ନା ମୋତେ ସେ ଦାୟିତ୍ୱଟା ଦେଇଛନ୍ତି ଆଉ ତେଣୁ ସେ କାମଟା ଥିଲା ଦେଇ କରିପାରିବ ନା ମୁଁ ଭାବୁଛି ଆମର ତ ସେଇଦିନ ମିଟିଙ୍ଗ ହେଲା କହିଲେ ଯେ ନା ସେ ପୁରୁଣା ପାଇପ୍ ସବୁ ହଟେଇ ଦେଇକି ଆମର ନୂଆ ପାଇପ୍ ଲାଗିବ ଯେ ପୁରୁଣା ପାଇପ୍ ଯେଉଁଗୁଡ଼ା ଅଛି ସେଗୁଡ଼ା ପୂରା ହଟେଇ ଦେବାର ଅଛି ହେଲା ହଟେଇ ଦେଇକି ସବୁ ନୂଆ ପାଇପ୍ ଲାଗିବ ତ ହଁ ଏଇଟା ଆମର ଏଇ ସଂସା ସ୍କୁଲର ନା ପାଇପ୍ ତ ଆଣିନେ ସେ ତୁମେ ଦିନେ ଆସ ଆସିକି ଦେଖିକି ତାର ପାଇପ୍ଟା କେଉଁ ସାଇଜରେ ଲାଗିଛି ସେଇ ସାଇଜରେ ଆଣିତେ ହେବ ଆଉ କେଉଁ ପାଇପ୍ଟା ଭଲ ପଡ଼ୁଛୁ ସେଇ ପାଇପ୍ଟା ଲଗେଇବା ଆଉ ତୁମର ସେଠି ପାଇପ୍ ଦୋକାନ ସହିତ ଚିହ୍ନାପରିଚୟ ଅଛି ତ ହଁ ଦେ କେଉଁ ପାଇପ୍ଟା ଲଗେଇଲେ ଭଲ ହେବ ଭଲ ହେବ ଆଚ୍ଛା ତା' ସାଙ୍ଗରେ ଆମର ଯେଉଁ ଜଏଣ୍ଟ ଗୁରା ତା' ପାଇଁ ତ ଗୋଟେ ଅଲଗା ରହିଛି ନା ସେ ଜିନିଷ ଭି ଲାଗିବ ସେଗାର କେମତି କ'ଣ ଦାମ୍ ପଡ଼େ ସେ ପାଇପ୍ ସାଙ୍ଗରେ ସେଗା ଆସେନା ସେଗା ଅଲଗା କିଣିବାପାଇଁ ପଡ଼େ ବୋଧେ ନା ହଁ ହଁ ନା ନା ଆମ ଲେବର ତ ସେଇଠି କାମ କରିହେବନି ସେ ତୁମ ଲେବର୍ ତୁମେ ନେଇକି ଆସିବ ଆମ ଲେବର୍ କିଏ ଜାଣିଛି ନ ଜାଣିଛି ସେଇଟା ତ କହିହେବନି ନା ତେଣୁ କରି ତୁମେ ଯାହାକୁ ନେଇକି କାମ କର ତୁମେ ସେ ଲେବର ଧରିକି ଆସିବ ଆଉ ତୁମେ କ'ଣ କେମତି ମଜୁରି ହିସାବରେ ନେବ କି ତୁମର ଠିକା ହିସାବ ନେବ ସେଇଟା ଆସିଲା ପରେ କଥା ହେଇଥାନ୍ତେ ଆଉ କାମ ସେମତି ତୁମର ଯଦି ଲେବର ନେଇକି ଆସିବ ମନେକର ତୁମର କେତେଦିନରେ ସାରିପାରିବ ସେଇଟା ଦେଖିଲେ ତୁମେ କହିବ ତିନ ଚାରିଦିନ ଲାଗିବ କି କେତେଦିନ ଲାଗିବ ହଁ ହଁ ଫାଙ୍କା ଅଛି ଆଉ ହଁ କେତେ କ'ଣ ଦରକାର ହେବ ସେଇଟା ତ ମାପିକି ନେଇଯିବ କେତେ ଟାଇପ୍ର ଅଁ ପାଇପ୍ଟା ଆମର କେତେ ଲମ୍ବର ଲାଗିବ ତାର ଆଙ୍ଗେଲ ଏଇ ଆଗେ କେତେଟା ଲାଗିବ ଆଉ ସେଇଗା ସବୁ କହିବେ

ନା ଖର୍ଚ୍ଚ ତ ସେ ରିପ୍ୟାରିଙ୍ଗ ବାବଦରେ ଅଛି ତଥାପି କୋଡ଼ିଏ ହଜାର ଟଙ୍କା ଅଛି ସେଇ ଭିତରେ ହେବ ତୁମେ ସେ କଣ୍ଟ୍ରାକ୍ଟ ହେବ ନା ସେ ଦିନ ମଜୁରିଆ ହିସାବରେ ପଇସା ନେବ ସେଇଟା କହିଲେ ସେଇ ହିସାବରେ ଆମେ ଇଏ କରିବୁ ଆଉ ନା ସେ ଦୁଇଟା ଜାଗା ଆମକୁ ଦେଖତେ ପଡ଼ିବ ଠିକା ହେଲେ କେତେ ପଇସା ଖର୍ଚ୍ଚ ହେବ କିମ୍ବା ମଜୁରି ହିସାବରେ କେତେ ଲାଗିବ ସେଇଟା ଆମକୁ ଆଉ ସେଇ ହିସାବରେ ନେଇତେ ହେବ ନହେଲେ ସେ ମଜୁରି ହିସାବରେ ଦେବା ଆଉ ନା ପାଇପ୍ ନା ପାଇପ୍ଟା ସାଙ୍ଗରେ ଯାଇକି ଆଣିବା ଆଉ ତୁମେ ମଜୁରି ହିସାବରେ କେତେ ଲେଖା ପଇସା ନେଉଛ କି ଡେଲି ମଜୁରି ଆଚ୍ଛା ଆଉ ତୁମ ଲେବର କେତେ ନେବ ଚାରିଶହ ଟଙ୍କା ନେଉଛି ନା ସେ କାମ ଜାଣିଛି ତ ଓ ହୋ ତ ସେଇଟା ଦେଖି ଆମର କେତେଦିନରେ ଆମ କାମଟା ସରିବ ତୁମର ସେଇଟା ଦେଖିଦେବା ତା'ପରେ ଆମର ଠିକା ନେଲେ କେତେ ପଡ଼ିବ ସେ ଦୁଇଟାଯାକ ହିସାବ କରିକି ଆମକୁ ଯେଉଁଟା ଗୁଟେ ଯେହେତୁ ସ୍କୁଲ୍ କାମଟା ରହୁଛି ନା ଆମେ ଯେଉଁଟାରେ ଟିକିଏ ଫାଇଦା ପାଇବା ସେଇଟାରେ ଟିକିଏ ଲଗେଇବା ହେଲା ଆଉ ତୁମର ଲେବର ହିସାବରେ ନେଲେ ତୁମର ଖାଇବାଟା ନିଜର ତ କାଇଁନା ଏଟା ସ୍କୁଲ୍ କାମ ହେଉଛୁ ଆମେ ତୁମକୁ ଖାଇତେ ଦେଇପାରିବାନି ଘର କାମ ହେଇଥିଲେ ଆମେ ଖାଇତେ ଦେଇଦେବୁ ହଁ ସେଇଟା ତୁମେ ଆସ ଆସିଲେ ଗୋଟେ ଦେଖିକି ହିସାବ କରିବା ହେଲା ଯେଉଁଟାରେ ଆମର ଗୋଟେ ଭଲ ହେଇପାରିବ ସୁବିଧାରେ ପାଇପାରିବା ତେଣୁ ସେଇଟା ଗୋଟେ କରିବା ହଁ ମୁଁ କାଲି ଫାଙ୍କା ଅଛି

ହଁ ହଁ ହଁ କାଲି ନିହାତି ଆସିବ ହେଲା ହଁ ହେଉ ରଖୁଛି ତା'ହେଲେ